ନାୟକ ବାବୁ ତମ ଗାଡ଼ି ଫାଙ୍କା ଅଛି ତ ଫାଙ୍କା ଅଛି ଯଦି କାଲି ଆମେ ଗୋଟେ ଯାଇଥାନ୍ତେ ନା କେତେ ସମୟକୁ କାଲି ଆସିବ ସମୟଟା ଆମକୁ ଟିକେ କହିଲେ ଆମେ ସେଇ ଅନୁସାରେ ରେଡ଼ି ହେଇକି ଯାଇଥାନ୍ତେ ଲେଟ୍ କୋଉଠି ଯାଇଥାନ୍ତେ ଏ ବୁଲିବୁଲା ଆସିଥାନ୍ତେ ଘର ସମସ୍ତେ ଟିକେ ଜଲ୍ଦି ତୁ ସୁବିଧା କରିଥିଲି ଭଲ ହେଇଥାନ୍ତା କାଲି କେତେବେଳକୁ ଆସିବୁ ସକାଳୁ ଆସିଯା ସକାଳୁ ଆସିଲେ ଟିକେ ସେଠି ଶୀଘ୍ର ଯାଇକି ପୂଜାପଟଳ କର୍ତେ ହେବ ନା ହଁ ଯେ ଆସିବୁ ନା ହଁ ହଁ ଯଦି ତୁ କାଲି ଭୋର୍ ଭୋର୍ ପହଁଞ୍ଚେଇ ଦେ ଛଅଟା ବେଳକୁ ଆମେ ବି ରେଡ଼ି ହେଇଥିବା ଚାଲିଯିବା ଆଉ